ହ୍ୟାଲୋ ମୁଁ ଗୋଟେ ନୂଆ ଫୋନ କିଣିଛି ସେଥିରେ ଡିଜିଲକର ଆକାଉଣ୍ଟକୁ କିପରି ଅପଡ଼େଟ୍ କରିବି ସେଇଟା କୁହନ୍ତୁ ସେଟିଂ କେଉଁଠାରେ ଖୋଜିବି ସେ ସମ୍ବନ୍ଧରେ ମୋତେ ଟିକେ ନିର୍ଦ୍ଦେଶ ଦିଅନ୍ତୁ ଗୋଟେ ନୂଆ ଫୋନ ନମ୍ବର ସହିତ ଡିଜିଲକର ଆକାଉଣ୍ଟକୁ କିପରି ଅପଡ଼େଟ କରିବି ତାହା ଟିକେ ତାର ସେଟିଂ ମଧ୍ୟ ମୋତେ ଟିକେ ବତେଇ ଦିଅନ୍ତୁ ହେଲେ କେଉଁଠାରେ ଖୋଜିବି ସେ ସମ୍ବନ୍ଧରେ ନିର୍ଦ୍ଦେଶ ଦିଅନ୍ତୁ